ଆମେ କୁକୁଡ଼ା ରଖିବା ଫଳରେ ତାର ଅଣ୍ଡା ବିକିକି ପଇସା କମେଇ ପାରୁଛୁ ଅଣ୍ଡା ବିକି ସାରିବା ପରେ ସେ ଯେଉଁ ଅଣ୍ଡା ଦେଉଛି ସେ ତା ଭିତରୁ ଛୁଆ ଫଟାଇ ସେ ଚିଆଁ କୁକୁଡ଼ା ହେବା ପରେ ତାକୁ କାଟି ଚିକେନ୍ ଦେଇପାରୁଛୁ ଚିକେନ୍ ଦେବା ଫଳ ରେ ଅଧିକ ଲାଭ ହେଉଛି ଚିକେନ୍ ବିକି ସାରିବା ପରେ ଯେଉଁ ଗୋଡ଼ ମୋଡ଼ ରହିଯାଉଛି ତାକୁ ବି ବିକୁଛୁ କୁକୁଡ଼ା ବିକି ସାରିବା ପରେ ଅଣ୍ଡାଗୁଡ଼ିକ ପନ୍ଦର ଟଙ୍କା ଲେଖାଏଁରେ ବିକୁଛୁ ଆଉ ଗାଈର କ୍ଷୀର ବାହାର କରି ବିକୁଛୁ ଆଉ ବାଛୁରୀ ଛୁଆକୁ ମଧ୍ୟ ବିକିପାରୁଛୁ ମାଂସ ବିକିକି ଅଧିକ ପଇସା ରୋଜଗାର ଆଉ ଛେଳି ରଖି ତାର ଛୁଆକୁ କାଟି ବିକିପାରିଛୁ ଆଉ ଛେଳି ଛୁଆ ବିକିଲେ କିଛି କମ୍ ପଇସା ହେଉଛି ତାକୁ ବଡ଼ କରି ଖାସି ମାଂସ ବିକିପାରୁଛୁ ଖାସି ମାଂସ ବିକିବା ଫଳରେ ଆମର ଅଧିକ ଲାଭ ହେଉଚି ଆମ ଘରେ ଆମେ ଖାସି ରଖିପାରୁଚୁ ଗାଈ ରଖୁଛୁ ଆଉ କୁକୁଡ଼ା ରଖୁଛୁ କୁକୁଡ଼ା ରଖିବା ଫଳରେ ତାଙ୍କର ଦାନା ଦେବାକୁ ମଧ୍ୟ ଅଧିକ ପଇସା ପଡ଼ୁଛି ସେଥିପାଇଁ କୁକୁଡ଼ା ମାଛ ତା ଦାନା ଆଣି କୁକୁଡ଼ାକୁ ଦେଇପାରୁଛୁ ମାଛ ରଖି ଅଧିକ ପଇସା କୁକଡ଼ା ଯେଉଁ ଖାଦ୍ୟ ଖାଇ ରଖୁଛନ୍ତି ସେ ଦାନାକୁ ମାଛକୁ ଦେଉଛୁ ମାଛ ଖାଇ ସେ ମାଛ ହିଁ ବଡ଼ ହେଉଛି